ହ୍ୟାଲୋ ମାହାନ୍ତି ବାବୁ କହୁଥିଲେ ମୁଁ ମାଲ୍ ଭାଇ କହୁଥିଲି ମୁଁ କଟକରୁ ଯାଉଛି ମାଲ୍ ନେଇକି ଆଉ ଆଜ୍ଞା କେଉଁଠି ଆପଣଙ୍କ ଜାଗାଟା କ'ଣ ଜାଣିପାରିଲିନି ସେଥିପାଇଁ ଫୋନ୍ କରିଥିଲି ଆଉ

ମହାନ୍ତି ଗୋଦାମ ହଁ ଆଉ ଆପଣ କ'ଣ କ'ଣ ଦରକାରେ କ'ଣ କ'ଣ ହେବ ଟିକେ କହୁନାହାନ୍ତି ହଁ

ଆଇଟମ୍ ଆଇଟମ୍ ସେଇ ଭାତ ଡ଼ାଲମା ଖିରି ଖଟା ହେବ ତ ଆଉ ନା ଆଉ କ'ଣ କେତେ ଲୋକଙ୍କ ପାଇଁ କ'ଣ ଆୟୋଜନ ହେଉଛି ହଁ ସେ ବଡ଼ ଆକାରରେ ଫକ୍ସନ୍ ହେଉଥିବ ଆଉ

ହଉ କେବେ ସେଇ ଚଉଦ ତାରିଖ ଆଡ଼କୁ ହେଉଛି ଆଉ ନା କ'ଣ ଆଉ ଏଇ ଯେଉଁ ମାଲ୍ଟା କେତେବେଳେ ପହଞ୍ଚେଇ ଦେବି ଯାଇଁକି ଯୋଉ ଚିଠା ଯେଉଁ ଦେଲେ ସେଇ ଚିଠାଟା ଯାଇଁକି ମାଲ୍ଟା ଯାଇଁକି କେବେ ପହଞ୍ଚିବ ଏଟା ତେର ଯାଇକି ବାରରେ ପହଞ୍ଚିଲେ ହେବ ଆଉ ନା କ'ଣ କହୁଛନ୍ତି ଆଉ ମାଆ ଶାରଳାଙ୍କର ପୁରା ବଡ଼ ଫକ୍ସନ୍ଟା ହେଉଛି ଆଉ ହଁ ଆଉ କ'ଣ ନାଇଁ ନାଇଁ ମୁଁ ରହିବି ଆଉ ଯେଉଁ କେତେଟାରୁ କ'ଣ ଆରମ୍ଭ ସନ୍ଧ୍ୟାରୁ ଭୋଜି ଆରମ୍ଭ ହବ ନା କ'ଣ ଗାଧୁଆ ବେଳେ ଭୋଜିଟା ହେବ ହଁ ଆଉ ସେ ଶାରଳା ମନ୍ଦିର ଶାରଳା ହଁ ଶାରଳା ମନ୍ଦିର ପାଖରେ ପୁରା ତମର ସେଇ ଦୋକାନ ଗୋଦାମଟା ନା ଶାରଳା ମନ୍ଦିର ପାଖରୁ କେତେ ବାଟ ହବ ମହାନ୍ତି ଫ୍ୟାକ୍ଟ୍ରି ହଉ ହଉ ଯାଇ ପହଞ୍ଚିବି ଆଉ ଚଉଦ ତାରିକ୍ ପୂର୍ବରୁ ବାର ତେରରେ ଯାଇଁକି ତମକୁ ପହଞ୍ଚେଇଲେ ହେବ ଆଉ ହଉ ରଖୁଛି